ନୃତ୍ୟ ହେଉଛି ଏପରି ଏକ ଏପରି ଏକ ଜିନିଷ ଯେ ଯାହାଦ୍ୱାରା ଆମ ମନରେ ବିଭିନ୍ନ ପ୍ରକାର ଭାବନା ସୃଷ୍ଟି ହେବା ସହିତ ଦର୍ଶକଙ୍କ ମନରେ ମଧ୍ୟ ବିଭିନ୍ନ ପ୍ରକାର ଭାବନା ସୃଷ୍ଟି ହୋଇଥାଏ ଏ ଦର୍ଶକ ମାନଙ୍କୁ ଏହା କେବଳ ମନୋରଞ୍ଜନର ମାଧ୍ୟମ ଦର୍ଶକ ମାନଙ୍କ ପାଇଁ ଏହା କେବଳ ଗୋଟେ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଏହା ଏକ ଯୋଗର ବା ସାଧନାର ଅଭ୍ୟାସ କି କେବେ କିପରି ଏହା ଏକ ଯୋଗର ଅଭ୍ୟାସ କାହିଁକି ନା ନା ନାଚିବା ଦ୍ୱାରା ଆମ ଦେହରୁ ଅଧିକ ମାନେ ଝାଳ ଝାଳ ବୋହିଥାଏ ଯାହାଦ୍ୱାରା ଆମ ଶରୀର ସୁସ୍ଥ ରୁହେ ଆମ ଶରୀରକୁ ସତେଜ ଲାଗେ ଓ ଦେହ ସୁସ୍ଥ ରହିବା ଦ୍ୱାରା ମନ ମଧ୍ୟ ଶାନ୍ତ ଓ ଶାନ୍ତ ରହିଥାଏ ତେଣୁ ନା ନୃତ୍ୟ ହେଉଛି ଏକ ଡାକ୍ତରୀ ଚିକିତ୍ସା ଡାକ୍ତରୀ ଚିକିତ୍ସା ମଧ୍ୟ ହୋଇପାରିବ